ମୁଁ ଭଏସ୍ କଲ୍କୁ ପସନ୍ଦ କରେ କାରଣ ଭଏସ୍ କଲ୍ ଦ୍ଵାରା ଆମେ ଆମର ସମ୍ପର୍କୀୟ ମାନଙ୍କ ସହିତ କଥା ବାର୍ତ୍ତା ହୋଇପାରୁ ଏବଂ ସେମାନଙ୍କ ବିଷୟରେ ଭଲ ମନ୍ଦ ବୁଝିପାରୁ ସେମାନେ କଣ କରୁଛନ୍ତି କଣ ନାହିଁ ତାହା ମଧ୍ୟ ଜାଣିପାରୁ ଫୋନ୍ଦ୍ଵାରା ଆମେ ସହଜରେ ସମସ୍ତଙ୍କ ସହିତରେ କଥା ହୋଇପାରୁ ଆଗରୁ ଯେତେବେଳେ ମୋବାଇଲ ନଥିଲା ଭଏସ କଲ୍ର ସୁବିଧା ନଥିଲା ସେ ସମୟରେ ଚିଠି ମାଧ୍ୟମରେ କଥା ବାର୍ତ୍ତା ଦିଆ ନିଆ ହେଉଥିଲା ସେ ସମୟରେ ଲୋକମାନେ ବହୁତ ହଇରାଣ ହେଉଥିଲେ ଚିଠି ଠିକ ସମୟରେ ପହଞ୍ଚି ପାରୁନଥିଲା ତେଣୁ ଯେଉଁ ଦିନରୁ ଭଏସ କଲ୍ର ସୁବିଧା ହୋଇଛି ଲୋକମାନେ ବହୁତ ସୁବିଧା ପାଇ ପାରୁଛନ୍ତି ଲୋକମାନେ ଶୀଘ୍ର ଜଣଙ୍କ ଠାରୁ ଅନ୍ୟ ଜଣଙ୍କ ସହିତ କଥା ହୋଇପାରୁଛନ୍ତି ତେଣୁ ମୁଁ ଭଏସ କଲ୍କୁ ପସନ୍ଦ କରେ ଆଉ ମୁଁ ପ୍ରତିଦିନ ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ମୋବାଇଲରେ ସମୟ ବିତାଉଛି ମୋତେ ବହୁତ ଭଲ ଲାଗୁଛି